ମୋତେ ଚିତ୍ର କରିବାକୁ ବହୁତ ଭଲଲାଗେ ମୁଁ ସ୍କୁଲ ଲାଇଫରୁ ଚିତ୍ରକରି ଆସୁଛି ଖାଲି ସମୟରେ ଯଦି ମୁଁଇ ବସିଥାଏ ବା ଏମତି ଖାଲିରେ ବସିଥିବା ଟାଇମରେ ମୁଁ ଚିତ୍ରକୁ ବସି ଅଙ୍କନ କରିଥାଏ ତାହା ଦ୍ୱାରା ଆମ ସ୍କୁଲର ମାଷ୍ଟରମାନେ ମୋତେ ବହୁତ ପ୍ରଶଂସା କରିଥାଏ ଏବଂ କେତେକ ସ୍କୁଲ ଇଭେଣ୍ଟରେ ଡ୍ରଇଂ କମ୍ପିଟେସନର ନିସା ମୁଁ ଭାଗନେଇ ଫାଷ୍ଟ ପ୍ରାଇଜ ବି ଆଣିଛି